ସମସ୍ତ ବାକ୍ୟର ସମାପିକା କ୍ରିୟା ଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହନ୍ତି ଯେପରିକି ଉଦାହରଣ ହେଉଛି କିଏ ସେଠାକୁ ଯିବ ଏଠାରେ କର୍ତ୍ତା ଓ କ୍ରିୟାପଦ ଥାଇ ମଧ୍ୟ ମନୋଭାବ ସମ୍ପୂର୍ଣ୍ଣ ରୂପେ ପରିପ୍ରକାଶ କରୁନାହିଁ ତେଣୁ ଏହାକୁ ଖଣ୍ଡବାକ୍ୟ କୁହାଯାଏ ଓଡ଼ିଆ ଆମ ମାତୃଭାଷା ବୋଲି ଆମେ ଗର୍ବିତ କାରଣ ଆମେ ଆମ ମାତୃଭାଷା ସାହାଯ୍ୟରେ ନିଜର ନୀତିଦିନିଆ କାର୍ଯ୍ୟ ସମାପନ କରିଥାଉ ଆମର ଓଡ଼ିଆ ଭାଷା ଆମ ପୁରାତନ ସଂସ୍କୃତିରୁ ସୃଷ୍ଟି ସୃଷ୍ଟି ହୋଇଥିବ ସଂସ୍କୃତିରୁ ଉତ୍ପନ୍ନ ହୋଇଛି ଓଡ଼ିଆ ଭାଷାକୁ ସହଜ ଓ ସରଳ କରିବା ପାଇଁ ଆମ କବିମାନେ ଓଡ଼ିଆ ସାହିତ୍ୟକୁ ବ୍ୟାକରଣ ମାଧ୍ୟମରେ ଲେଖିଛନ୍ତି ଆମ ଓଡ଼ିଆ ଭାଷା ନିଜ ଭିତରେ ହିଁ ଅନ୍ୟତମ ଓଡ଼ିଆ ଭାଷା ସାହିତ୍ୟକୁ ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ କରିଛନ୍ତି